ଢେଙ୍କାନାଳର ଲକ୍ଷ୍ମୀପୂଜା ଓଡ଼ିଶା ପ୍ରସିଦ୍ଧ ମା' ଲକ୍ଷ୍ମୀଙ୍କର ପୂଜା ବହୁ ଆଡ଼ମ୍ବରରେ ପାଳନ କରାଯାଇଥାଏ ଏହାର ଆଗ ଦିନ କଳସ ଯାତ୍ରା ହୁଏ ବହୁତ ଲୋକ ପୂଜାରେ ଏକାଠି ହୋଇଥାନ୍ତି ଯାହାଦ୍ୱାରା ଭାଇଚାରା ବଜାୟ ରହେ ଢେଙ୍କାନାଳର ପୂର୍ବ ରାଜା ବ୍ରଜନାଥ ବଡ଼ଜେନାଙ୍କ ସମୟରୁ ଏହି ପରମ୍ପରା ଚାଲି ଆସୁଅଛି